ଆଜ୍ଞା ନମସ୍କାର ଆଜ୍ଞା କୁହନ୍ତୁ ହଁ ସେମତି କହିଲେ ଆମର ବହୁତ ଜାଗାରେ ବହୁତ ବିଭିନ୍ନ ପ୍ରକାର ଦର୍ଶନୀୟ ସ୍ଥାନ ଅଛି ହଁ ଚାଲନ୍ତୁ ଚାଲନ୍ତୁ ସବୁ ଜାଗାକୁ ବୁଲେଇ ନେଇଆସିବା ଆପଣ କେଉଁଠି କହୁଛନ୍ତି ଆଜ୍ଞା ଆପଣଙ୍କୁ ଆପଣଙ୍କୁ ନେଇଯିବୁ ଏଠି ଆମର ଦେବକୁଣ୍ଡ ଆଉ ସେଇଟା କ'ଣ ବି ରହିଛି ତା'ପରେ ଆମର ବାରିପଦା ପାଖାପାଖି ଏଠି ଡ୍ୟାମ୍ ଗା ରହିଛି ସବୁ ଦେଉଡ଼ି ଡ୍ୟାମ୍ ଏସବୁ ଆଉ ଏବଂ ଆମ ବାରିପଦା ବାରିପଦାରେ ସେ ରାଜାଙ୍କର ପ୍ଲେସ୍ ଯେଉଁ ଅଛି ସେଇଠି ବିଭିନ୍ନ ଲୋକଙ୍କୁ ସୁବିଧା ଅଛି ଏବଂ ସେ ବିଷୟରେ ଜାଣିବା ସବୁ ଆଗରୁ ଯେଉଁ ରାଜ୍ୟ ଶାସନ କରୁଥିଲେ ତାଙ୍କର ସବୁ ଅସ୍ତ୍ରଶସ୍ତ୍ର ଏବଂ ସବୁ ଜିନିଷ ସବୁ ରକ ରହିବା ପିଇବା ବ୍ୟବସ୍ଥା ଏବଂ ସବୁ ଜିନିଷ ଅଛି ସେଇଠି ସେସବୁକୁ ଦେଖିପାରିବେ ହଁ ଏଠି ଆମର ବାରିପଦାର ଯେଉଁ ପ୍ଲେସ୍ ରହିଛି ଏଠି ଦେଖନ୍ତୁ ପର୍ଯ୍ୟଟକମାନଙ୍କର ରହି ପାରିବା ସବୁ ବ୍ୟବସ୍ଥା ସବୁ ଲୋକ ସମସ୍ତଙ୍କର ସୁବିଧା ଅଛି ନା ସବୁ ସୁବିଧା ଅଛି ଏବଂ ସେ ରହିଲେ ଯିଏ ଯେଉଁ ଇଏରୁ ଆସିଛନ୍ତି ତ ମୋର ଧର କିମ୍ବା ଓଡ଼ିଶୀ ନୃତ୍ୟ ଦେଖିବାପାଇଁ ଚାହିଁବ କିମ୍ବା ଝୁମର କିମ୍ବା ଛଉ ଏସବୁରୁ ଆପଣ ଯେଉଁଟା ଚାହିଁବେ ସେସବୁକୁ ଦେଖିପାରିବେ ସବୁ ଜାଗା ଇକା ବୁଲିକି ଦେଖିପାରିବେ ବୁଝିଲେ ହଁ ଆଉ ହଁ କୁହନ୍ତୁ ଆଜ୍ଞା ମେ' ମେଳା ବି ବିଭିନ୍ନ ପ୍ରକାର ଯେମତି ସବୁ ପର୍ବପର୍ବାଣୀ ହେଲେ ଆମର ଯେଉଁ ଇଏ ରଥଯାତ୍ରା ଯେଉଁ ବଡ଼ ପୁରୀ ଜଗନ୍ନାଥ ମନ୍ଦିର ରଜ ଯେଉଁ ଛୋଟ ଇଏ ହେଇଛି ଆମର ବାରିପଦାରେ ସେଇଠି ବି ମଣିଷ ବହୁତ ଭିଡ଼ ହେଇଥାଏ ସେଇଠି ସେତେବେଳେ ବି ବହୁତ ବଡ଼ ମେଳା ହୁଏ ମା' ଜଗଧାତ୍ରୀଙ୍କର ମଧ୍ୟ ମେଳା ହେଇଥାଏ ବହୁତ ବଡ଼ ମେଳା ସେଠିରେ ବିଭିନ୍ନ ପ୍ରକାର ଆଉ ହସ୍ତବୁଣା ଜିନିଷ ବି ମଧ୍ୟ ମିଳିପାରେ ସେସବୁ ସମସ୍ତ ଜିନିଷ ଦେଖିପାରିବେ ଆପଣ ଆଉ ସେମ ସେମିତି ଆମର ରହିଛି ଦେବକୁଣ୍ଡ ରହିଛି ସୀତାକୁଣ୍ଡ ରହିଛି ଆମର ଶମୀବୃକ୍ଷ ରହିଛି ବୁଝିଲେ ହଁ ହଁ ଯିବା ହଁ ସେଇଠି ଯାଇକି ସେଇଠି ବୁଲି ଆସିବା ସେଇଠି କ'ଣ କ'ଣ ସବୁ ରହିଛି ସେସବୁ ଦେଖିବା ଯେମିତି ଗୋଟେ ପାହାଡ଼ ଏବଂ ସେଇଠି ଝରଣା ବହୁ ଥିବାର ତା'ପରେ ମନ୍ଦିରର ଦୃଶ୍ୟ କେମତି ହେଇଛି ସେ ସବୁକୁ ବି ଦେଖିପାରିବ ଦେବକୁଣ୍ଡ ଯାଅ ସେମତି ମାଆଙ୍କର ମନ୍ଦିର ଏବଂ ସେ ଝରଣା ପାହାଡ଼ ଏଇ ସବୁ ଦେଖିବ ସେ ବହୁତ ଏତିକ ଜିନିଷ କିନ୍ତୁ ସେଇଠି ବହୁତ ଭିଡ଼ ମଧ୍ୟ ହେଇଥାଏ ଏସବୁ ଦେଖିବାକୁ ବହୁତ ଭଲଲାଗେ

ହଁ ସେଇଠି ପୂଜା କରନ୍ତି ପରା ସେଇଠି ମାଆଙ୍କର ମନ୍ଦିର ଅଛି ସେଇଠି ମଧ୍ୟ ପୂଜା କରାହୁଏ ଆଉ କ'ଣ କୁହନ୍ତୁ ହଁ ଯିବା